ମୁଁ ପିନ୍ଧୁଥିବା କିମ୍ବା ଚାଲୁଥିବା ଜୋତା ବାଟା ଏବଂ ମୁଁ ପାରାଗନର ପିନ୍ଧିବାକୁ ଭଲ ପାଏ ମୁଁ ପାରାଗନ ଜୋତା ପିନ୍ଧେ ଏବଂ ଏହାକୁ ମୁଁ ପସନ୍ଦ କରେ ଏବଂ ମୋ ପାଖରେ ଏକ ନିର୍ଦ୍ଦିଷ୍ଟ ରହୁଛି କିଡ଼ା ରକ ସୁ ରହୁଛି ଏବଂ ଏକ ପ୍ୟାଣ୍ଟ୍ ରହୁଛି ଏବଂ ଏକ ଜର୍ସି ମଧ୍ୟ ରହୁଛି ଯେଉଁଟାକି ମୁଁ ପିନ୍ଧିଲେ ମୁଁ ଅନ୍ୟ ଜାଗାକୁ ଯେତେବେଳେ ଖେଳିବାକୁ ଯାଏ କ୍ରିକେଟ୍ ଖେଳିବାକୁ ଯାଏ କିମ୍ବା ଫୁଟ୍ବଲ ଖେଳିବାକୁ ଯାଏ ସେଠାକୁ ଗଲେ ଉକ୍ତ ଯେଉଁ ଡ୍ରେସ୍ଟି ମୁଁ ପିନ୍ଧେ ମୋତେ ଆରମ୍ ଲାଗେ ଏବଂ ପୋଷାକରେ ମୋତେ ନିଜକୁ ଠିକ୍ ଠାକ୍ ଲାଗେ ଏବଂ ମୋତେ ଏକ ମାପ ଯୁକ୍ତ ଆରାମ ଲାଗେ